ମୁଁ ପାଖ ଗାଁରୁ କିମ୍ବା ଗୋରୁ ହାଟରୁ ପଶୁମାନଙ୍କୁ ଗାଈ ମେଣ୍ଢା ଛେଳି ବଳଦ ଏମାନଙ୍କୁ କିଣିଥାଏ ମୋ ପାଖରେ ଦୁଇଟି ବଳଦ ଚାରୋଟି ଗାଈ ଆଠଟି ମେଣ୍ଢା ଦଶଟି ଛେଳି ଆଉ ତିରିଶ ଚାଳିଶଟି କୁକୁଡ଼ା ଅଛନ୍ତି ଗାଈ ଦୁଇଟି ଗାଈ ଏ ବଳଦ ଦୁଇଟିର ଦାମ ଅଶି ହଜାର ଟଙ୍କା ଗାଈ ଗୋଟାକର ମୂଲ୍ୟ ପଚିଶ ହଜାର ତିରିଶ ହଜାର ଭିତରେ ଛେଳି ଗୋଟିଏ ଛେଳି ଦଶ ହଜାର ପନ୍ଦର ହଜାର ତାଙ୍କର ମୂଲ୍ୟ ମେଣ୍ଢା ମୂଲ୍ୟ ଆଠ ହଜାର ସାତ ହଜାର ଏମିତି କୁକୁଡ଼ାର ମୂଲ୍ୟ ଚାରିଶହ ପାଞ୍ଚଶହ ଏହି ସବୁ ଅଛି ଏମାନଙ୍କୁ ମୁଁ ଏମାନଙ୍କ ଦ୍ୱାରା ମୁଁ ବଳଦଙ୍କୁ ବିଲରେ ଚାଷ କରାଏ ଗାଈର କ୍ଷୀରକୁ ପାଖ ଗାଁରେ ବିକ୍ରି କରି ସେଥିରୁ କିଛି ପଇସା ଉପାର୍ଜନ କରେ ଛେଳି ମେଣ୍ଢା କୁକୁଡ଼ା ଏମାନଙ୍କୁ ବିକ୍ରିକରି ତାଙ୍କଠାରୁ ତାଙ୍କର ବି କିଛି ପଇସା ରୋଜଗାର କରେ ତାଙ୍କଠାରୁ କୁକୁଡ଼ାର ଅଣ୍ଡାକୁ ମଧ୍ୟ ବିକ୍ରି କରେ ଏଇ ସବୁ ବିକ୍ରିକରି ମୋର ବର୍ଷକର ରୋଜଗାର ମୋର ସେହିଥିରୁ ମିଳିଯାଏ